ହ୍ୟାଲୋ କ୍ୟାବ୍ ଭାଇ ଏତେବେଲ୍ ହେଲା ଆଉ ମୁଇଁ ତ ତମର୍ କ୍ୟାବ୍ଟା ବୁକିଂ କରିଚେଁ ତୁମେ କାଁ ହେଲାଯେ ନେଇ ଆସ୍ବା ଇଟା ମୁଇଁ ଗୁଟେ ରାତି ଇଟା ଏକ୍ଲା ଅଛେଁ ହେତେ ବେଲୁ ବୁକିଂ କଲିନ ତମେ ବି ଆସ୍ବାର୍ କଥା ନାଇଁ କାଁ ହେଲା ଯେ ଆସ୍ବାର୍ ନି ସେଟା ଟିକେ କହନ ଏକ୍ଲା ଅଛେଁ ରାତିରେ ସେଥିର୍ ଲାଗି ଫୋନ୍ କରୁଛେଁ ହେତେ ବେଲୁ ବୁକିଂ କରୁଛେଁ ବି ତମେ ବି ତ ଜାନ୍ବାର୍ କଥା ଆସ୍ବାର୍ ଆସିକରି ନେଇକରି ଯିମି ବୋଲିକରି ତମେ ଏତେ ଲେଟ୍ କେଁ ହେଲାଯେ କରୁଛ ରାତିରେ କାଣା ମୁଇଁ ଇନ ଏକ୍ଲା ଥିମି କେଁ କେନ ଅଛ ଯେ ବିି ତମେ ତ ଏତେ ଲେଟ୍ କରୁଛ ସେଟା କ୍ୟାବ୍ ବୁକିଂ ଅଛେ ବୋଲି ତା ବୋଲି ଏତେ ଲେଟ୍ କର୍ବ କି ଚୁରେଇ ଚୂରା ନେଲେ କେନ୍ତା ହେବା ରାତି ଛିନା ଜାଗାରେ ଏକ୍ଲା ଅଛେଁ ମୁଇଁ ଆରୁ ଜଲ୍ଦି ଜଲ୍ଦି ଟିକେ ଦେଖ କେନ ଅଛ ଯେ ବି ଆଉ ମୁଇଁ ଇଟା ବହୁତ୍ ରାଏତ୍ ବି ହେଲାନ ଏକ୍ଲା ଇଟା ଅଛେଁ ଆଉ ଜଲ୍ଦି ଜଲ୍ଦି ଟିକେ ଦେଖନ୍ ଆସ୍ବାର୍ ଲାଗିବି ରାତି ଇଟା ବହୁତ୍ ଟାଇମ୍ ବି ହେଲାନ ଆଉ ଜଲ୍ଦି ଆସ୍ବାର୍କେ ବିି ଦେଖ ଟ୍ରାଏ କର ମୁଇଁ ପୁରା ବୋରିଙ୍ଗ୍ ହେଇଗଲିନ ଇନ ରାତିରେ କେନ୍ତା କେନ୍ତା କରୁଛ ଦେଖ ଭାଇ ନହେଲେ ପଛେ ଦୋଷ୍ ନିଦେବ କାଣା କେବ୍ ବୁକିଂ କରିଛେଁ ବୋଲି ତାବଲି ଏତେ ଲେଟ୍ କର୍ବ କେଁ ପାଞ୍ଚ୍ ପାଞ୍ଚ୍ ଘଣ୍ଟାଟେ ଟାକ୍ମି କେଁ ମୁଇଁ ରାତି ଇନ ଏତେ ବେଲ୍ ହେଲନ ଆରୁ ଆଁ ତମେ ବି ତ ଜାନ୍ବାର୍ କଥା ନି ଯେ ନାଇ ଏକ୍ଲା ଅଛନ୍ ଯେସି ଇତାକୁ ମୁଇ ଆନିିକରି ଆଏମି ବଲିକରି ହେଟା କାଁ ଭୁର୍କୁୁଟି କରୁଛ ଯେ ଯଦି ଆସ୍ବାର୍ ମନ୍ ନିନ ବଲେ ବି କହ ମୁଁ ଦୁସ୍ରାଟା ଗୁଟେ ବୁକିଂ କରୁଚେ ରାତି ଅଛେ ବୋଲି ମୁଁ କହୁଚେଁ ଏତେବେଲ୍ ହେଲାନ

ଠିକ୍ ଅଛେ ଆସ ଜଲ୍ଦି ଜଲ୍ଦି ହଁ ଜଲ୍ଦି ଜଲ୍ଦି ଆସ କେବ୍ ଭାଇ